ଓଡ଼ିଶା ଗସ୍ତ ସମୟରେ ପର୍ଯ୍ୟଟକ ମାନେ ଓଡ଼ିଶାକୁ ଆସିଲେ ଓଡ଼ିଶାରେ ପକ୍ଷୀ ଦେଖିବା ପାଇଁ ଆମର ସବୁଠୁ ଏକ ବୃହତ ହ୍ରଦ ଅଛି ଯାହାର ନାମ ହେଉଛି ଚିଲିକା ସେଠି ଚିଲିକାରେ ପାଣି ଭିତରେ ପକ୍ଷୀମାନଙ୍କୁ ଦେଖିବାପାଇଁ ବହୁତ ପ୍ରକାର ଏଠି ସୁବିଧା କରାଯାଇଛି ଯେମିତି ମୋଟର ଚାଳିତ ଡଙ୍ଗା ହେଉ କିମ୍ବା ଲଞ୍ଚ୍ର ବ୍ୟବସ୍ଥା ହେଉ ଏମିତ ସବୁ ଅଛି ପର୍ଯ୍ୟଟକ ମାନେ ଆସିଲେ ସେଥିରେ ବସି ଯାଇ ପକ୍ଷୀମାନଙ୍କୁ ଦେଖିପାରିବେ ଖୁସି ଅନୁଭବ ମଧ୍ୟ କରିପାରିବେ ଆଉ ଆମର ଝୁମୁକା ଗୋଟେ ଡ୍ୟାମ୍ ଅଛି ସେଠି ମଧ୍ୟ ଜଙ୍ଗଲ ବହୁତ ଥିବାରୁ ସେଠି ବନ୍ୟଜନ୍ତୁ ବି ରହୁଛନ୍ତି ସେ ବନ୍ୟଜନ୍ତୁକୁ ଦେଖିକି ବି ତାର ମଜା ନେଇପାରିବେ ଆଉ ଡେରାସ ବି ଗୋଟେ ଡ୍ୟାମ୍ ଆଛି ସେଠି ମଧ୍ୟ ଯାଇକି ସେମାନେ ମଜା ନେଇପାରିବେ ସେଠି ହାତୀ ବି ରୁହନ୍ତି ହାତୀ କି ଦେଖିକି ସେମାନେ ଖୁସି ବି ହୋଇପାରିବେ କୋରାପୁଟରେ ଗୋଟେ ଜଳପ୍ରପାତ ଅଛି ସେଠି ଗଲେ ସେମାନେ ସେ ଜଳପ୍ରପାତରେ ଗାଧେଇ ପାରିବେ ଏବଂ ତାର ମଜା ନେଇପାରିବେ